ଆପଣ କେବେ ଡ୍ରୋନ୍ରେ ସୁଟିଙ୍ଗ କରିବାକୁ ଚେଷ୍ଟା କରିଛନ୍ତି କି ହଁ ମୁଁ ଡ୍ରୋନ୍ରେ ସୁଟିଙ୍ଗ କରିବାକୁ ଚେଷ୍ଟା କରିଛି ଆଉ ମୁଁ ନିଜେ ମଧ୍ୟ ଡ୍ରୋନ୍ ଉଡ଼ାଇକି ସୁଟିଙ୍ଗ କରିଛି ଆକାଶ ଆକାଶ ମାର୍ଗରୁ ଉଠାଯାଇଥିବା ଫଟୋ କିପରି ଆମ ଦୁନିଆକୁ ଛବି ପ୍ରତି ଥିବା ଦୃଷ୍ଟିକୋଣକୁ ପରିବର୍ତ୍ତନ କରେ ଯେମିତିକି ଉଦାହରଣ ଡ୍ରୋନ୍ରେ ଆମେ ଉଡ଼ାଇ ଉଡ଼ାଇଲେ ବା ସୁଟିଙ୍ଗ କଲେ ଆମେ ଗୋଟିଏ ଜାଗାକୁ ନୁହେଁ ଗୋଟିଏ ଗାଁକୁ ଆମେ ଗୋଟିଏ ଭିଡ଼ିଓ ବା ଗୋଟିଏ ଛବି ମାଧ୍ୟମରେ ଦେଖିପାରୁ ଆଉ ତାହାକୁ ନିଜ ନିଜ ଆମେ ଉପରକୁ ନେଇ ଆମେ ନିଜେ ଯେଉଁ ଜାଗାରେ ସୁଟିଙ୍ଗ କରିବା ସେସବୁ ନିଜେ କରିପାରୁ ଆଉ ଆଉ କ୍ୟାମେରାରେ ଯେମିତି ଆମେ ଖାଲି ଗୋଟିଏ ବା ପାଞ୍ଚଜଣ ବା ତିନିଜଣକୁ ଆମେ ଫଟୋ ସେମିତି ଆମେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଆମେ ଗୋଟିଏ ଗୋଟିଏ ଗାଁକୁ ଆମେ ଛବି ବା ଗୋଟେ ଭିଡ଼ିଓ ବନାଇପାରୁ ଆକାଶ ମାର୍ଗରୁ ସୁଟିଙ୍ଗ ବିଷୟରେ କ'ଣ ଭାବୁଛନ୍ତି ଯାହାକି ଡ୍ରୋନ୍ ମାଧ୍ୟମରେ ଆମେ ସୁଟିଙ୍ଗ କରୁଛୁଁ ବା ଗୋଟିଏ ଭିଡ଼ିଓ ବନଛୁଁ ଡ୍ରୋନ୍ କ୍ୟାମେରାରେ ଆମେ ଯେମିତି କ୍ରିକେଟ କ୍ରିକେଟ ହୁଏ ଦୂରରୁ ଆମେ ସବୁକିଛି ଦେଖିପାରୁ କ୍ୟାମେରା ମାଧ୍ୟମରେ ଆମେ ଦେଖିପାରୁନାହୁଁ ଲେକିନ୍ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଆମେ ଗୋଟେ କ୍ରିକେଟ ମ୍ୟାଚ୍ ବି ଦେଖିପାରୁ ଦୂରରୁ ତାକୁ ଆମେ ଆକାଶ ଉପରେ ରଖି ଆମେ ସୁଟିଙ୍ଗ ନିଜ ନିଜ ହିସାବରେ କରିପାରୁ